ହ୍ୟାଲୋ ରିତୁ କହୁଛୁ ହଁ ମୁଁ ଟିକିଏ ତୋଠୁ ଜାଣିବାକୁ ଚାହୁଁଥିଲି ଏଇ ଯେଉଁ ଓଲା ବିଷୟରେ ମୁଁ କିଛି ଜାଣି ନି ତ ମୁଁ ଗୋଟେ ଜାଗାକୁ ଯିବାକୁ ଚାହୁଁଛି ସେଇ ଓଲା ଇଏର ବୁକିଙ୍ଗ୍ କରିବା ପାଇଁ ତାର କ'ଣ ଫାଷ୍ଟ ତାକୁ ଆଗରୁ ବୁକିଙ୍ଗ୍ କରି ପଇସା ଦେବାକୁ ପଡ଼ିବ ନା କେମିତି ଯାଇକି ହେଟି ପହଞ୍ଚିଲେ ପଇସା ଦିଆଯିବ ମୁଁ ଯେତିକି ସମୟ ସେଠାରେ ମୋର ରହିବି ସିଏ ସେତିକି ସମୟ ସେଇଟା ରହିବତ ମୁଁ ତ ଜାଣିନି ତାର ବ୍ୟବହାର ବିଷୟରେ ମୋତେ ଟିକିଏ ଓଲା ବ୍ୟବହାର ବିଷୟରେ ଜଣାଇଦେଲୁ